ଓଡ଼ିଶାର କବି ଗଙ୍ଗାଧର ମେହେର ଉପନ୍ଦ୍ରଭଞ୍ଜ ଆଉ ହେଇଗଲେ ଗୋପବନ୍ଧୁ ଦାସ ଦ ଲିଜେଣ୍ଡ ତ ଏମାନେ ଯୋ ହଉଛନ୍ତି ଏମାନେ ଓଡ଼ିଶାର ବହୁତ ବଡ଼ ବଡ଼ କବି ବହୁତ ହିଁ ନାମି ଦାମୀ କବି ତାଙ୍କର ଇନଫ୍ଲୁଏନ୍ସ ଖାଲି ଓଡ଼ିଶାରେ ନାହିଁ ଦେଶ ବିଦେଶରେ ବି ଅଛି ତାଙ୍କ କାର୍ଯ୍ୟକୁ ଆମେ ସେଲୁଟ୍ କରୁ ଆଉ ସେମାନେ ଯେଉଁ କବି ଲେଖିଛନ୍ କବି ଯେଉଁ ନେଚର୍କୁ ନେଇକି ଲୋକଙ୍କୁ ନେଇକି କଳା ସଂସ୍କୃତି ଇତିହାସ ଆମ ଦେଶ ଲୋକ ତାଙ୍କ ବିଚାର ତାଙ୍କ ମନ ଉପରେ ଯାହା ବି କବି ଲେଖି କବି ଡେସ୍କ୍ରାଇବ୍ କରିଛନ୍ତି ତ ସେଇ ଜିନିଷଟା ଆମକୁ ମୋଟିଭେଟ୍ କରେ ବା ଇନ୍ସପାୟର୍ କରେ କର୍ମ କରିବାକୁ ଜୀବନଟା ଗୋଟେ ପାଣି ଭଳିଆ ଫ୍ଲୋଲରେ କେତେବେଲେ କୁଆଡ଼େ ପଳେଇଯିବ କିଛି ଜଣା ନାହିଁ ସେଇଟାକୁ ସେଇ ଜିନିଷ ମାନେ ଆମ ଆମକୁ ଶିଖାଇଥାନ୍ତି ଏଇ ଗୋପବନ୍ଧୁ ତ ଆସିଗଲେ ଦ ଲିଜେଣ୍ଡ ଉସାଲ୍ ଗଙ୍ଗାଧର ମେହେର ଏମାନେ କାଫି ପ୍ରେରିତ କରିଛନ୍ତି ତାଙ୍କ ବିଚାରରେ ଆମକୁ ଆଉ ଏଇ ଜିନିଷ ଗୁଡ଼ାକୁ ନେଇକି ଆମେ ବି ଆଗକୁ ବଢ଼ୁଛୁ ଆମ କଲଚର୍ ଆମ ରୁଟ୍କୁ ନେଇକି ଆମେ ବି ସ୍ୱତନ୍ତ୍ର ଆସୁ ଆଉ ଆମେ ଏଇଟା ଦେଶ ଆଉ ବିଦେଶରେ ବି ଚ ଚର୍ଚ୍ଚିତ କରିବା ଟ୍ରାଏ କରୁଛୁ ଆଉ କାଫି ପ୍ରଚଳିତ କରୁଛୁ ତ ଧନ୍ୟବାଦ ଦେବି ଏଇ ଲିଜେଣ୍ଡସ୍ ମାନଙ୍କୁ